ଆମେ ଯେନ୍ ଚାଷ୍ କରୁଚୁଁ ଆମେ ଧାନ୍ ଫସଲ୍କେ ଆମର୍ ହେଲା ମେନ୍ ଜିନିଷ୍ ଧାନ୍ ଫସଲ୍ରୁ ଗହମ୍ ଚାଷ୍ କଲା କୁକୁଡ଼ା ଚାଷ୍ କଲା ହଲ୍ଦୀ ଚାଷ୍ କଲା ଅନେକ୍ ଚାଷ୍ କର୍ବାର୍ ଅଛେ କିନ୍ତୁ ଆମର୍ ଚାଷ୍ ହେଲା ପ୍ରଥମ୍ ଚାଷ୍ ହେଲା ଆମର୍ ଧାନ୍ ଚାଷ୍ ଧାନ୍ ଚାଷ୍ରେ ଆମେ କେନ୍ତା କରି ଆୟ କରିପାର୍ମା ଆମେ ସ ଚେଷ୍ଟା କରୁଚୁଁ ଯେ ଏକଡ଼୍ ପିଛା କେନ୍ତା କରି କୁଡ଼େ ପାକେଟ୍ ହଉଛେ ଆମେ କେନ୍ତା କରି ତାକେ ଚାଲିଶ୍ ପାକେଟ୍ ହେବା ସେ ବୁଦ୍ଧି ଆମ୍କୁ କରୁଚୁ ଆମେ ଅନେକ୍ ଦେଶୀ ଖତ୍ ସାର୍ ତିନ୍ ବେଲିଆ ଚାର୍ ବେଲିଆ ଦେଇକି ତାହାକେ କେନ୍ତା କରି ଚାଲିଶ୍ ପଇଁଚାଲିଶ୍ ପାକେଟ୍ ହେଇପାର୍ବା ସେଥିୁ ଆମେ ଆଦାୟ କଲେ ଆମର୍ ପରିବାର୍ଟା ଚଲେଇ ପାର୍ମୁ ଖୁଏଇ ପାର୍ମୁ ପିଏଇ ପାର୍ମୁ ଇ ବିଷୟ ବସ୍ତୁ ନେଇକରି ସମଦୃଷ୍ଟି ଦଉଚୁଁ ସବୁବେଲେ ଜଳ କେନୁ ଆସ୍ବା ପାଏନ୍ କେନ୍ତା କରି ସୁବିଧା କର୍ମା ଧାନ୍ ମରିଗଲେ ତ ଧାନ୍ ନିହୁଏ ପାଏନ୍ ଟାଇମ୍କେ ଟାଇମ୍ ପାଏନ୍ ଦର୍କାର୍ ଇ ବିଷୟ ବସ୍ତୁ ଆମେ କେନ୍ ଠାନୁ ଆନ୍ମା ଚୁଆଁତୁ ଆନ୍ମା କି ପୋଖରୀଥୁ ଆନ୍ମା କି କେନୁ କୁଡ଼ାମା ତାର୍ ସୁବିଧା କରିକି ତାହାକେ ବଞ୍ଚାବାର୍କେ ପଡ଼ୁଛେ ଦ୍ଵିତୀୟ ଥର ଗହମ୍ ବି ଚାଷ୍ କଲା ଗହମ୍ ଚାଷଥି ବି ଆମର୍ ନିଘା ଅଛେ କେନ୍ତା କରି ଆୟେ କରିପାର୍ମା ତାହାକେ ଫସଲ୍କେ ଉନ୍ନତି କରିପାର୍ମା ସେଥିର୍ଲାଗି ଖର୍ ଚାଷ୍ ଇତ୍ୟାଦି ସାର୍ ଫାର୍ ଦେଇକିରି ତାହାକେ ଉନ୍ନତି କର୍ମା ତାର୍ ପରେ କୁକୁଡ଼ା ଚାଷ୍ ବି କରିଦେଲା କୁକୁଡ଼ା ଚାଷ୍ କରିଦେଲେ ନି ହୁଏ କୁକୁଡ଼ା ଚାଷ୍ର କିଛି କିଛି ତାର୍ ମୂଲ୍ୟବାନ୍ ଜିନିଷ୍ ଅଛେ ତାହାକେ ଭଲ୍ କରି ରଖିକିରି ଖାଦ୍ୟ ପେୟ ଦେମା ଖୁଦ୍ ଆନିକିରି ଦେମା ଖାଏବାର୍ ପିଇବାକେ ଦେମା ସବୁବେଲେ ନିଘା ରଖ୍ମା କୁଣ୍ଡଟେ ତିଆର୍ମା କୁଣ୍ଡଟେ ପାଣି ଦେମା ପିଆଖିଆ କରିକିରି ଉନ୍ନତି କରିପାର୍ଲେ ସେ ତାକୁ ଦୁଇ ପଏସା ଆୟ କରିପାର୍ମା ସେ ଜିନିଷ୍ ପ୍ରତି ଆମର୍ ସମଦୃଷ୍ଟି ଅଛେ ସେନ୍ତା ଯଦି ଯଦି ନେଇ କର୍ମା ଚାଷ୍ ବିଷୟନେ କି ଯଦି ସମଦୃଷ୍ଟି ନି ଦେମା ଉନ୍ନତି କରିନିପାରୁ ହେତ୍କି କହେମେ ଆ